ହଁ ଆଜ୍ଞା ଆମେ ଯେକୌଣସି ଖାଦ୍ୟକୁ ଖାଉଁ ନିଜ ପସନ୍ଦ ବା ଖାଦ୍ୟରୁ ବ୍ୟବହାର କରି ଖାଇଥାଉ ଯାହା ଆମକୁ ଆମ ଶରୀରକୁ ଅସୁବିଧାରେ ସମ୍ମୁଖୀନ କରେ ନାହିଁ ସେହିପରି ଖାଦ୍ୟକୁ ଆମେ ଖାଉ କିନ୍ତୁ ଅନୁସ ଅଯଥାରେ ଆମେ ସେ ଖାଦ୍ୟ ଘୃଣା କରୁ ନାହିଁ ନା ଓ ପସନ୍ଦ କରୁ ନା